ମୁଁ ରାଜେନ୍ଦ୍ର କୁମାର କୋଥାଳ ମୋ ଘର ଭୁବନ ଢେଙ୍କାନାଳ ଡିଷ୍ଟ୍ରିକ୍ ଭୁବନ ମୁଁ ବର୍ତ୍ତମାନ ଏମଏ କମ୍ପ୍ଲିଟ୍ କରିଚି ମାନେ ଏମଏ ମୋର ସରିଛି ଏବେ ଓଡ଼ିଆରେ ଏମଏ କରିଛି ହଁ ତାପରେ ଏମଏସ୍ଡବ୍ଲୁ ମାଷ୍ଟର ଅଫ ସୋସିଆଲ ୱାର୍କ ସେଇଟା ଏବେ ମୋର ଚାଲିଛି ହଁ ଫାଷ୍ଟ ସେମିଷ୍ଟାର ସରିଛି ତା' ସହିତ ମୁଁ ଏବେ ବି ଗୋଟିଏ ଜାଗାରେ ଚାକିରି କରୁଛି ଗୋଟିଏ ମାନେ ମେଡ଼ିକାଲରେ ଚାକିରୀ କରୁଛି ତା ସହିତ ସେଇଟା ତ ମୋର ସେଇଟା ଯେମିତି ଗୋଟିଏ ଏପଟେ କାମ ଚାଲିଛି ସେପଟେ ବି ଯେଉଁ ମେହେନ୍ଦି ମେକପ୍ ଏସବୁ ଜିନିଷଗୁଡ଼ାକ ବି ମୁଁ କରୁଛି ଭଲ ପଇସା ଆସିଯାଉଛି ଛୋଟବେଳରେ ତ ବହୁତ ସାରା ଇଚ୍ଛା ଥିଲା କି ଏଇଟା କରିବି ସେଇଟା କରିବି ମୋ ସାଙ୍ଗ ମୋତେ କହିଲା କହିଲା ତୁ କରିପାରିବୁ ଚେଷ୍ଟା କରିକି ଥରେ ଦେଖ ତୁ କରିପାରିବୁ ମୁଁ ଭାବିନଥିଲି କି ଏଇଟା ସତରେ ହୋଇଯିବ ବୋଲିକି ମୁଁ କିନ୍ତୁ ଏମିତି ନର୍ମାଲରେ ଏମିତି କରୁଥିଲି ଘରେ ଏମିତି ମୋତେ ଭଲ ଲାଗେ ମେହେନ୍ଦି କରିବାପାଇଁ ଭଲ ଲାଗେ ଆଉ ଚୁଟି ଡିଜାଇନ୍ କରିକି କୁଣ୍ଢେଇବାପାଇଁ ଭଲଲାଗେ ଆଉ ଏଇସବୁ ତାପରେ ଗୋଟିଏ ଥର ହଠାତ ଏମିତି ଘରେ ବସିଛି ମୁଁ ଜାଣିନି ବି କେମିତି ସିଏ ଜାଣିଲେ ସେ ହେଉଛି ମୋତେ କ୍ ଫୋନ୍ କରିକି ନା କହିଲେ ଏଇଠି ଗୋଟିଏ ମେକପ୍ କରିବାର ତୋତେ ଅଛି ତୁ ଆସିବୁ ମୁଁ ତାଙ୍କୁ କିଛି କହିନି ସେ ମୋତେ ତାଙ୍କ ଆଡ଼ୁ କହିଲେ କହିଲେ କେତେ ଦଶହଜାର ନା ଟିକିଏ କମେଇବୁ ମୁଁ କହିଲି ନାଇଁ ମୋ ଭାଇ ମୁଁ କହିବି ଆପଣ ଯାହା ଦେବେ ଆଉ ତାପରେ ସେ ମୋତେ ପାଞ୍ଚ ହଜାର ଫାଷ୍ଟ ଦେଇଥିଲେ ତା ପରେ ଏବେ ଭଲ ଚାଲିଛି ହଁ ଦଶରୁ ବାର ଏବେ ଆଣୁଛି ଆଉ ସ୍ୱପ୍ନ ତ ବହୁତ ଅଛି

ଲେକ୍ଚରସିପ୍ କରିବାପାଇଁ ଇଚ୍ଛା ଅଛି ତା ସହିତ ସେ ସୋସିଆଲ୍ ୱାର୍କରେ ବି ଇଚ୍ଛା ଅଛି ଲେକ୍ଚରସିପ୍ ବି କରିବି ତା ସହିତ ସୋସିଆଲ ୱାର୍କ ବି ଟିକିଏ ଟିକିଏ ଲାଗିବି ଆଉ ଖୁସି ଲାଗିବ ଯେମିତି ଜୀବନରେ ଯାହାହେଲେ ନିହାତି ଗୋଟିଏ ଜିନିଷ ନିଜକୁ ଖୁସି ଲାଗୁଥିବା ଦରକାର ଯାହା ବି କର ନିଜକୁ ମାନେ ଦଶ ଟଙ୍କା କି ରୋଜଗାର କର ନିଜକୁ ଖୁସି ଲାଗୁଥିବା ଦରକାର ତ ଲେକ୍ଚରସିପ୍ ହେବ କି ନାଇଁ ମୁଁ ଜାଣିନି ସେଥିପାଇଁ ପରିଶ୍ରମ ବି କରୁଛି କିନ୍ତୁ ଯାହା ବି ହେଲେ ସୋସିଆଲ୍ ୱାର୍କ କେବେ ଛାଡ଼ିବିନି ହଁ ସମାଜ ସେବା ତ ନିହାତି ଦରକାର କାରଣ ମୁଁ ଏତିକି ଜାଣିଛି ସମାଜସେବା ଯେତେବେଳେ ବି ମୁଁ ଯେତେବେଳେ ମୁଁ କହୁଛି ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେହି ଟାଇମ୍ରେ ଆମର ଯେଉଁ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ହୁଏ ସେଇଥିରେ ମୋତେ ସାର୍ କୁହନ୍ତି କି ରାଜେନ୍ଦ୍ର ତୁମେ ମାନେ ଲିଡ଼ିଙ୍ଗ୍ କରିବ ମୁଁ କହିବି ସାର୍ ମୁଁ କ'ଣ ଜାଣିଛି ଯେ କରିବି ନାଇଁ ତୁମେ ତ କରିବ ଆଉ ତାପରେ ମୁଁ କରେ ଯେଉଁ ସବୁ ବୁଢ଼ାବୁଢ଼ୀ ମାଉସୀ ମାଉସା ମାନେ ଆସିଥାନ୍ତି କି ଛୋଟା କେମ୍ପା ବହୁତ ଲୋକ ଆସିଥାନ୍ତି ସେମାନଙ୍କୁ ସବୁ ନେଇକି ତାଙ୍କର ଯେଉଁସବୁ ହୁଏ ଇଞ୍ଜେକ୍ସନ୍ ବାଗ୍ ଦିଅନ୍ତି ସେସବୁ ଜିନିଷ କରେ ଆଉ ତାପରେ ରହିଲା କି ମାନେ ଯେଉଁ ବୁଢ଼ାବୁଢ଼ୀଙ୍କ ନେଇକି ବି ଗାଡ଼ିରେ ବସେଇକି ଛାଡ଼ିଦେବା ତାପରେ ସେମାନଙ୍କର ଓଷଧପତ୍ର ବୁଝାବୁଝି କରିଦେବା ଯାହା କାହାର କ'ଣ ଯଦି ଅସୁବିଧା ଅଛି ସେମାନଙ୍କ ସହ ଯାଇକି କଥାବାର୍ତ୍ତା କରିକି ମାନେ ଆମର କଲେକ୍ଟରଙ୍କୁ ଜଣେଇବା କି ବ୍ଲକ୍ ଅଫିସ୍ରେ ଜଣେଇବା ଏମିତି ସବୁ ଏହିସବୁ କାମ କରିଛି ଆଉ ମୋତେ ଖୁସି ଲାଗେ ଖୁସି ଲାଗେ ଏଇଥିପାଇଁ କ'ଣ କି ମୁଁ ସତ କହୁଛି ମାନେ ସେମାନଙ୍କ ଠାରୁ ଯେଉଁ ଆର୍ଶୀବାଦ ଟା ମୋତେ ମିଳେ ମୁଁ ଯେତିକି ପରିଶ୍ରମ ନକରେ ତା' ଠାରୁ ଅଧିକା ଫଳ ପାଏ ମୁଁ କହୁଛି ପରା ମାନେ କି ମୁଁ ମୋ ଗ୍ରାଜୁଏସନ କଥା କହୁଛି ପରିଶ୍ରମ କରିଛି ମୋତେ ଲାଗେ କି ମୁଁ ସିକ୍ସିଟି ପର୍ସେଣ୍ଟ୍ ପାଇଁ ପରିଶ୍ରମ କରିଛି ମୋତେ କିନ୍ତୁ ଆସିଲା ମାନେ ସତୁରି ପ୍ରସେଣ୍ଟ୍ ଭଳିଆ ଆସିଲା ମୋତେ ଲାଗିଲା କି ଏଇ ଦଶଭାଗ ବୋଧେ ମୋତେ ଆର୍ଶୀବାଦ୍ ରୁ ମିଳିଗଲା